ଆମ ଅଞ୍ଚଳରେ ପାଳନ କରୁଥିବା ପର୍ବ ଗୁଡ଼ିକ ହେଲା ରଜ ପର୍ବ ରଜ ପର୍ବରେ ଆମେ ଦୋଳି ଖେଳୁ ପୁଚି ଖେଳୁ କବାଡ଼ି ଖେଳୁ ବିଭିନ୍ନ ପ୍ରକାରର ପିଠାପଣା ମଧ୍ୟ କରି ଖାଉଥାଉ କୁମାର ପୂର୍ଣିମାରେ ଝିଅପିଲା ମାନେ ନୂଆ ପୋଷାକ ପିନ୍ଧିଥାନ୍ତି କୁମାର ପାଇବା ପାଇଁ ମଧ୍ୟ ଓଷା କୁମାର ପୂର୍ଣିମା ଓଷା କରିଥାନ୍ତି ନୂଆଖାଇରେ ବହୁତ ପର୍ବ ବହୁତ ଖୁସି ଧୁମଧାମରେ ପାଳନ କରନ୍ତି ବାଲି ଯାତ୍ରା ମଧ୍ୟ ଆମେ କଟକ ଯାଉ ବୁଲି ଦେଖିବା ପାଇଁ